ମୁଁ ସେ ଗୀତକୁ ଯେତେବେଳେ ମୋ ମନେ ପଡ଼େ ଗାଧୋଇଲା ବେଳେ ଶୋଇଲା ବେଳେ ତାପରେ ହେଉଛି ବୁଲିଲା ବେଳେ ଯୁଆଡ଼େ ଗଲାବେଳେ ସେ ଗୀତକୁ ମନେ ମନେ ମୁଁ ସେ ଗୀତକୁ ଗାଏ